ମୋ ପିଲାଦିନର ସ୍ମୃତି ବହୁତ ଅଛି ସ୍ମୃତିକି ଭୁଲିବା ଏତେ ବି ସହଜ ନୁହେଁ ବହୁତ ସ୍ମୃତି ଅଛି କିନ୍ତୁ ତା ଭିତରୁ ଗୋଟେ ସ୍ମୃତି ଅଛି ମୋ ଜୀବନରେ ସ୍ୱତନ୍ତ୍ର ସେ ସେ ସ୍ମୃତିକି ପାଇଁ ମୁଁ କେବେବି ଭୁଲି ପାରିବିନି ସେଇଟା ହେଉଛି ମୁଁ ଦଶମ ଶ୍ରେଣୀରେ ପଢ଼ୁଥାଏ ଦଶମ ଶ୍ରେଣୀ ବୋର୍ଡ଼ ପରିକ୍ଷା ଅଳ୍ପ କିଛିଦିନ ଥାଏ ଏହି ଖାଇବା ପିଇବା ପଢ଼ାପଢ଼ି ବ୍ୟସ୍ତରେ ଖାଇବା ପିଇବା ଭୁଲିଯାଏ ସେଥିପାଇଁ ମୋ ଦେହ ଖରାପ ହେଲା ବହୁତ ଦେହ ଖରାପ ହେଲା ଦେହ ଖରାପ ଯେମିତି ହେଲା ମୁଁ ଡାକ୍ତରଖାନାରେ ବେଡ଼୍ ଆଡ଼ମିସନ୍ ହେଲି ମୋ ପରିବାର ଆର୍ଥିକ ଅବସ୍ଥା ସେତେ ବି ଭଲ ନଥିଲା ପରିବାର ଲୋକ ମୋ ପାଖରେ ବି ଥାଆନ୍ତି ଆଉ ଖାଇବା ପିଇବା ନେଇ ଯିବା ଆସିବା କରନ୍ତି ମୋ ପରିବାର ସେତେ ବି ଆର୍ଥିକ ଅବସ୍ଥା ଭଲ ନ ଥିଲା ମୁଁ ମେଡ଼ିକାଲରେ ଡାକ୍ତରଖାନାରେ ଯେତେବେଳେ ବେଡ଼୍ ଆଡ଼ମିସନ୍ ନେଇଛି ସେଇଠି ତ ପଢ଼ିବା ଏତେ ସହଜ ନୁହେଁ ତଥାପି ସେଠି ପଢ଼ୁଥାଏ ଟିକେ ଟିକେ ବହି ଦେଖି ପଢ଼ୁଥାଏ କିନ୍ତୁ ସେତେ ବି ଯେମିତି ବୋର୍ଡ଼ ପରୀକ୍ଷା ପାଇଁ କଠିନ ପରିଶ୍ରମ ଦରକାର ସେତେ କରିପାରୁ ନଥାଏ ତଥାପି ବୋର୍ଡ଼ ପରିକ୍ଷା ଆସିଲା କଷ୍ଟେ ମଷ୍ଟେ ଗଲି ପରିକ୍ଷା ଦେଲି ପରିକ୍ଷା ଦେବା ଭିତରେ ପରିକ୍ଷା ଦେଲି ସେତେ ଭଲ ହେଇନଥିଲା ମନ ଦୁଃଖ ଥାଏ କିନ୍ତୁ ଆଉ କ'ଣ କରିବା ଦେହ ତ ଖରାପ ନା ସେ ଦେହ ଖରାପ ଭିତରେ ଗଲି ପରିକ୍ଷା ଦେଲି ତା'ପରେ ଯେତେବେଳେ ରେଜଲ୍ଟ ବାହାରିଲା ସେତେବେଳେ ମୁଁ ପ୍ରଥମ ସ୍ଥାନ ଅଧିକାର କରିଥିଲି ମାନେ ପ୍ରଥମ ପ୍ରଥମ ଡିଭିଜନରେ ମୁଁ ପାସ୍ କରିଥିଲି ସେତେବେଳେ ସେ ଖୁସିଟା କହିଲେ ନ ସରେ ସେଇଟା ଶୁଣିଲେ ମୁଁ ଏତେ ଖୁସି ହେଇଯାଇଥିଲି ଏତେ ଖୁସି ହେଇଯାଇଥିଲି ମୁଁ ଯେତିକି ଖୁସି ହେଇଥିଲି ମୋ ପରିବାର ଲୋକ ସେତିକି ଖୁସି ହେଇଥିଲେ କାହିଁକି ନା ଦେହ ଖରାପ ଥିଲା ମେଡ଼ିକାଲ ଡାକ୍ତରଖାନରେ ଆଡ଼ମିସନ୍ ନେଇଗଲି ତ ତା'ଭିତରେ ପାଠ ପଢ଼ିକି ବୋର୍ଡ଼ ଏକ୍ଜାମ୍ କ୍ୱାଲିଫାଇ କରିବା ଏତେ ବି ସହଜ ନ ଥିଲା ତ ସେଇଟା ହେଉଛି ମୋ ଜୀବନର ବହୁତ ବଡ଼ ଖୁସି ତା'ପରେ ସେ ଖୁସିରେ ଆମେ ଘରେ ଭୋଜିଭାତ କରିଥିଲୁ କରିକି ଖାଇଥିଲୁ ତ ସେହି ଖୁସିଟାକୁ ମୁଁ କେବେବି ଭୁଲିପାରିବିନି ସେ ସ୍ମୃତିଟା ମୋ ଜୀବନର ଅଭୁଲା ସ୍ମୃତି ହେଇକି ରହିଛି